ପୁରୁଣା ମୋବାଇଲ୍ରେ କେବଳ ଆମେ କଥାବାର୍ତ୍ତା ହୋଇପାରୁଥିଲୁ କିନ୍ତୁ ବର୍ତ୍ତମାନ ସ୍ମାର୍ଟ୍ ଫୋନ୍ରେ ଆମ୍ଭେମାନେ ଦୂରରେ ଥିବା ସମ୍ପର୍କୀୟଙ୍କୁ ଦେଖିପାରୁଛୁ ଏବଂ ତା ସଙ୍ଗେ ସମସ୍ତ ଟଙ୍କା ପଇସା କାରବାର ଅତି ସହଜରେ କରିପାରୁଛୁ ଦେଶ ବିଦେଶର ଖବର ଜାଣିପାରୁଛୁ ଅତି ସହଜରେ କୌଣସି ଜିନିଷର ପ୍ରତିବିମ୍ବ ନେଇ ପାରୁଛୁ ପୂର୍ବ ତୁଳନାରେ ବର୍ତ୍ତମାନ ନେଟ୍ୱାର୍କ୍ ଅତି ଦ୍ରୁତ ଗତିରେ ଚାଲୁଛି ଯାହା ଦ୍ୱାରା ସମସ୍ତ କାର୍ଯ୍ୟ ଖୁବ୍ ଶୀଘ୍ର ହୋଇପାରୁଛି ମୁଁ ଜିଓ ସିମ୍ ବ୍ୟବହାର କରୁଛି ମାସକୁ ଦୁଇଶହ ଏକଚାଳିଶ ଟଙ୍କା ରିଚାର୍ଜ୍ କରୁଛି